ଗାଁରେ ତ ବହୁତ ଝଗଡ଼ା ଲାଗିଥାଆନ୍ତୁ କାହିଁକିନା ଭାଇ ଭାଇ ଭିତରେ ଝଗଡ଼ା ହୁଏ ଜମିବାଡ଼ି ବାବଦରେ ବହୁତ ଝଗଡ଼ା ଜମି ହଁ ମୋର ବହୁତ ଭାଗ ଅଛି ବୋଲି ସେ ମୋର ବହୁତ ଭାଗ ଅଛି ବୋଲି କହିବା ଜମି ବାଡ଼ି ନାଁ ତା'ପରେ ଜମିବାଡ଼ି ଜଦି ନେଇଁ ଯଦି ସମାଧାନ ମାର ଲାଗୁଥିବେ ବୋଲେ ଘରର ବଡ଼ ଯିଏ ହେଉଥିବା ସେମାନେ ବୁଝାବେ ଜଦି ନେଇଁ ବୁଝିଲେ ଗାଁନୁ ସରପଞ୍ଚମାନେ ଆଇବେ ବଡ଼ ବଡ଼ ଲୋକମାନକେ ପାଞ୍ଚ ଲୁକେ ଠୁଲେ କରିନେ ତା'ପରେ ଏଟା ନିଏ କରବେ ତୁଇ ବୁଝେ ବୋଇଲେ କ ଜଦି ନେଇଁ ବୁଝଲେ ନାକେ ପୋଲିସ୍ ମାନକେ ଡାକ ପୋଲିସ୍ ଜଦି ନେଇଁ ବୁଝଲା ବୋଇଲେ ଲାଷ୍ଟକେ ଜଦି ଜମି ଜଦି ଅଲଗା ଅଲଗା ଜଦି କରିଦେବେ ବୋଇଲେ ସମାଧାନ ହେଇପାରବା ସମାଧାନ ଆରୁ ବହୁତ ମାର ଲାଗଛନ୍ ତା'ପରେ ଏଇଟା ସ୍ୱାମୀ ସ୍ତ୍ରୀ ଝଗଡ଼ା କରନ୍ତି ସେମାନେ ବି ନେଇଁ ବୁଝିକରି ତା'ପରେ ସ୍ୱାମୀ ଗୁଟେ କଥା କହିଲେ ସ୍ତ୍ରୀ ଗୁଟେ କଥା କହିବ ତା'ପରେ ହେମତା ହେଇକରି ତ ବୁଝା ଅବୁଝା ନାଁ ଝଗଡ଼ା ହେଇଥାଏ ଆରୁ ଆରୁ ଝଗଡ଼ା ସମାଧାନ ବଡ଼ ମୁକ ଘରର ଯିଏ ବଡ଼ ହେଉଛି ସେ ଏକା ମେନ୍ ସେ ଜଦି ସେ ଜଦି ବୁଝେଇପାରବା ନେଇଁ ଏକ ସବୁ ସମାଧାନ ହେଇପାରବା ଆରୁ ମନକେ ଜଦି ଭଲସେ ରଖିପାରବ ଆଜିକାଲି ମାର ନେଇଁ ଲାଗନ୍ ବୋଲି କ ଭାବ ବୋଲି କେନ୍ ଜିନିଷ ବି ହେବା